ଏକ ଏକ ଦୁଇହଜାର ଚବିଶ ତିନି ଦୁଇ ଦୁଇହଜାର ଚବିଶ ପାଞ୍ଚ ସାତ ଦୁଇହଜାର ଚବିଶ ତିନି ଦୁଇ ଦୁଇହଜାର ଚବିଶ ଅଠର ପାଞ୍ଚ ଦୁଇହଜାର ଚବିଶ